ହ୍ୟାଲୋ ମୁଇଁ ସୁହାନି ରେଷ୍ଟଉରାଣ୍ଟନୁ କହୁଛେ ତ ମୁଁଁ ମୁଇଁ ଯେନ୍ ଅର୍ଡ଼ର୍ ଦେଇଥିନି ଆଉ ବି ଅର୍ଡ଼ର୍ ଦେବାର୍ ଅଛି ତ ବେଲେ ଆଇସ୍କ୍ରିମ୍ ଆଇସ୍କ୍ରିମ୍ ଅର୍ଡ଼ର୍ ଦେବାର୍ ଅଛି ଆଉ ହଲୱାକେକ୍ ଅର୍ଡ଼ର୍ ଦେବାର୍ ଅଛେ ବେଲେ କେନ୍ ପ୍ରକାର୍ ଆଇସ୍କ୍ରିମ୍ ଅଛେ ବେଲେ କିନ୍ ଫ୍ଲେଭର୍ ଅଛି ଟିକେ କୋହୁନ୍ ତ ଓ ଚୋକୋର ଅଛେ ହଁ ଚୋକୋର ଦେଇଦେବ ଦୁଇଟା ଆଉ କେ କେନ୍ତା କେନ୍ତାଟା ଅଛେ କେନ୍ ଫ୍ଲେଭର୍ କେକ୍ ବି କେକ୍ ବି ଚୋକୋର ହିଁ ଦେଇଥିବ

ହଁ ହଁ ଦଶ୍ ପନ୍ଦର୍ ମିନିଟ୍ ଲାଗିଯିବା ତ ବେଲେ ଠିକ୍ ଅଛେ ହେ ମୋର ଆଗର ଅର୍ଡ଼ର୍ ସାଙ୍ଗେ ଏଇ ଅର୍ଡ଼ର୍ କେ ମିଶେଇ କରି ପଠେଇ ନବ ହଁ ପଇସା କେତେ ଲାଗବା କୋହୁନ୍ କହ ତ ଠିକ୍ ଅଛେ ଆସ୍ଲେ ଦେଇଦେମି ହେଲା